ହେଲୋ ହଁ ତୁମର ଏଥର ଚାଷ ବାସ କେମିତିଆ ହୋଇଛି ଭଲ ହୋଇଛି ଆଉ କ'ଣ କ'ଣ ଲଗେଇଛ ଯେ ମୁଁ କହିଲି କ'ଣ କ'ଣ ଲଗେଇଛ ଧାନ କେତେ ପ୍ରକାର ଲଗେଇଛ ବଡ଼ ଧାନ ଛୋଟ ଧାନ କି ଏଇ ଖାଲି ବଡ଼ଗୁଡ଼ା ମିଶିକିନା କରୁଛ ଛୋଟ ଧାନଗୁଡ଼ା କଲଣି କି ନାଇଁ କାଟିଲଣିି ତୁମର ପାଚିନି ହଁ ଏଇଟା ବାତ୍ୟାଟା ଆସିଲାଣି ତ ଭଲ ହୋଇଛି ଆଉ ତୁମର ସୁଭଦ୍ରା ପଇସା ଆସିଲା ହଉ ଏଇନା ତ ଫାଷ୍ଟ କିସ୍ତିଟା ଆସିନି ଆସି ନ ଥିଲା ଯେ ଯୋଉ ସୁଭଦ୍ରା ପଇସା ପାଇଲ ତୁମ ମତରେ ନବୀନ ପଟ୍ଟନାୟକ ଭଲ ଥିଲା ନା ଏଇ ମୋହନ ମାଝୀ ହଁପରା ହେଇଟା ଏମିତି ରାଜନୀତି ଖେଳ ଖେଳିଲେଯେ ବିଜେଡ଼ି ବିଜେଡ଼ି ଏମାନେ ସୁଭଦ୍ରା ପଇସା ସିନା ମୋହନ ମାଝୀ ଦେଇଦେଲା କିନ୍ତୁ ସବୁ ପରା ହଁ ଏଇ ପାଣ୍ଡିଆନ୍ ଆସିଲା କିନ୍ତୁ ନବୀନ ପଟନାୟକ କ'ଣ ଏତିକି ରେଟ୍ କରୁଥିଲା ହଁ ଏ ପାଞ୍ଚ ହଜାର ଦେଉଛି ଯେ କିଛି କାମକୁ ନାହିଁ ଆଉ ତ ଯୋଉ କହିଛି ଭତ୍ତା ଦେବା ପାଇଁ ବୁଢ଼ାମାନଙ୍କୁ କେଲାଣି ପାଞ୍ଚ ହଜାର ଟଙ୍କାରେ ଆଉ ଭତ୍ତା ଦେଲାରୁ ମାନେ ଯୋଉ ମହିଳାମାନଙ୍କୁ ପାଞ୍ଚ ପାଞ୍ଚ ହଜାର ଦେଇନାହିଁକି ରେଟ୍ ବଢ଼ିଲା ଆଉ ଯଦି ପୁଣି ଭତ୍ତା ଦେଇଦିଏ ଦେଖୁଥାଅ ଆଉ ଆଉ କେତେ ରେଟ୍ ହେବ ଯେ ହଁ ହଁ ସେଇ କଥା ବି କିଏ କହିପାରେ ସବୁ ଜିନିଷରେ ରେଟ୍ ଆଗ ଲୋକଙ୍କର ଆଳୁ ହୋଇଥିଲା ଗମେଣ୍ଟ ପକେଇ ଥିଲା ଆଳୁଟା ତ ଏତେ ରେଟ୍ ହୋଇନଥିଲା ହଁରହୁଛିି ତାହଲେ